ଆମ ଗାଁରେ ଜଳର ବିଭିନ୍ନ ଉତ୍ସ ଅଛି ଯଥା କୂଅ ଅଛି ପୋଖରୀ ଅଛି ନଦୀର ପାଣି ଅଛି ଏବଂ ଉଁ ଟ୍ୟୁବଲ୍ ମଧ୍ୟ ଖୋଳା ହେଇଛି ଆଉ ଏହିସବୁ ଉତ୍ସମାନଙ୍କରୁ ଆମ ଗାଁର ସମସ୍ତ ଜନସାଧାରଣ ବିଭିନ୍ନ ଉତ୍ସରୁ ପାଣି ପାଇପାରନ୍ତି ବର୍ଷ ସାରା ଯଥା ନଦୀରୁ ଯେଉଁ ପାଣି ଆଣନ୍ତି ସେଇଟା ଗୋରୁଗାଈଙ୍କ ପାଇଁ ବ୍ୟବହାର କରାଯାଏ ଏବଂ ଟ୍ୟୁବଲ୍ରୁ ଯେଉଁ ପାଣି ଆଣାଯାଏ ଜନସାଧାରଣ ବ୍ୟବହାର କରନ୍ତି ପାନୀୟ ପାଇଁ ଆଉ ରୋଷେଇ ପାଇଁ ତେଣୁକରି ଆଉ ଘର ତିଆରି ବେଳେ ମଧ୍ୟ ବହୁତ ପ୍ରକାର ପାଣି ବ୍ୟବହାର କରାଯାଏ ଯେଉଁଟାକି ଗାଁ ପାଖରେ ଥିବା ଏକ ନାଳ ରହିଛି ସେ ନାଳରୁ ପାଣି ଆଣି ଘର ତିଆରି କରନ୍ତି